ହଁ ହଁ ସାର୍ ମୁଁ ହଁ ମୁଁ ଡ୍ୟାନ୍ସ୍ ସାର୍ କହୁଥିଲି

ହଁ ହଁ ସାର୍ ସାର୍ ମୁଁ ହିପ୍ ହପ୍ ଶିଖାଏ ଦିବଙ୍ଗ ଶିଖାଏ ଓଡ଼ିଶୀ ନୃତ୍ୟ ଶିଖାଏ ଏମିତି ହିପ୍ ହପ୍ ଦିବଙ୍ଗ ଓଡ଼ିଶୀ ନୃତ୍ୟ ଏମିତି ଡ୍ୟାନ୍ସଗୁଡ଼ାକ ଶିଖାଏ ଏବଂ ସମ୍ବଲପୁରୀ ଡ୍ୟାନ୍ସ୍ ଶିଖାଏ ଓଡ଼ିଆ ଗୀତ ଡ୍ୟାନ୍ସ୍ ଶିଖାଏ ଓଡ଼ିଶୀ ଡ୍ୟାନ୍ସଟା ଶିଖା ହେଇଥିଲା ହଁ ସେଇଟା ସେଇଟା ହିପ୍ ହପ୍ ଡ୍ୟାନ୍ସଟା ସାର୍

ହଁ ହଁ ହଁ ନିଶ୍ଚୟ ନିଶ୍ଚୟ ସାର୍ ନିଶ୍ଚୟ ଛାଡ଼ନ୍ତୁ ନିଶ୍ଚୟ ସାର୍ ଆପଣଙ୍କର କେତେଟା ପିଲା କ'ଣ ଅଛନ୍ତି ସାର୍ ଆପଣ ପିଲାଙ୍କୁ ଛାଡ଼ିବେ ଏବଂ ସ୍କୁଲ୍ ପିଲାମାନଙ୍କୁ ଛାଡ଼ିବେ ନିଶ୍ଚୟ ନିଶ୍ଚୟ ସାର୍ ଦେଖନ୍ତୁ ଆପଣଙ୍କୁ ଆପଣଙ୍କ ପିଲା ଯଦି ମାନେ ପର୍ ଡେ ଏଭ୍ରିଡ଼େ ଯଦି ଆସିବ କିମ୍ବା ହାପ୍ ଡେ ଯଦି ଶିଖିବ ହାପ୍ ଡେ ପାଇଁ ଆମେ ନେଉଛୁ ୱାନ୍ ସିକ୍ସଟି ଯଦି ଆପଣଙ୍କ ପିଲା ଯଦି ଫୁଲ୍ ଡେ କରିବ ତ ଥ୍ରୀ ହଣ୍ଡ୍ରେଡ଼୍ ପେ କରିବା ପାଇଁ ପଡ଼ିବ ତ ଆପଣ କ'ଣ ଚାହୁଁଛନ୍ତି ଆପଣମାନେ ହାପ୍ ଡେ ଡ୍ୟାନ୍ସ କରିବେ ନା ମାନେ ଡ୍ୟାନ୍ସ ପ୍ରାକ୍ଟିସ୍ କରିବା ପାଇଁ ପଠାଇବେ ନା ଫୁଲ୍ ଡେ କରିବେ ପିଲାଟା ପଢ଼ାପଢ଼ି କରୁଛି କି ସାର୍ କରୁଛନ୍ତି କି ତ ଆପଣ ଗୋଟେ କାମ କରନ୍ତୁ ଇଭନିଂରେ ପଠାନ୍ତୁ ଡ୍ୟାନ୍ସ୍ କ୍ଲାସ୍ କୋଡ଼ିଏ କୋଡ଼ିଏ ପିଲାମାନେ କୋଡ଼ିଏ ଯେ ଆପଣଙ୍କ ପାଇଁ ଗୋଟେ ପଚାଶ ଟଙ୍କା କାଟିଦେବି ଆଉ ଆପଣ ଟୁ ହଣ୍ଡ୍ରେଡ଼୍ ଫିଫ୍ଟି ଦିଅନ୍ତୁ ସାର୍ ପିଲାମାନଙ୍କର ଆପଣ ମିନିମମ୍ ଟୁ ହଣ୍ଡ୍ରେଡ଼୍ ଫିଫ୍ଟି ମାନେ କେତେ ଦିନ କରିବେ ସାର୍ କେତେ ଦିନ ପ୍ରାକ୍ଟିସ୍ଟା କରାଇବେ ପିଲାମାନଙ୍କ ପାଇଁ ମାସଟେ ମାନେ ତିରିଶ ଦିନ କରାଇବେ ସାର୍ ଆପଣ ତିରିଶ ଦିନ ଯଦି ଶିଖାଇବେ ତ ଆପଣଙ୍କୁ ସାତହଜାର ସାତହଜାର ପାଞ୍ଚଶହ ପଡ଼ିଯିବ ହଁ ସାର୍ ମୁଁ ପ୍ରାୟତଃ ମୁଁ ଅଧେଦିନ ଯେଉଁଟା ସାଢ଼େ ସାଢ଼େ ପାଞ୍ଚରୁ ସାତ ସାତ ସାତଟା ଅଧେ ଯାଏ ଶିଖାଇବି

ଠିକ୍ ଅଛି ଓକେ ଓକେ ସାର୍ ଆପଣ ଟାଇମ୍ଟା ସେଟ୍ କରିକି ଆପଣ ଟାଇମ୍ଟା ଟିକେ କୁହଁନ୍ତୁ ମୁଁ ସେଠି ମୁଁ ମଧ୍ୟ ସେ ଟାଇମ୍ଟା ଟିକେ ସେଟେଲ୍ କରିବି କାରଣ ମୋ ଆଗରୁ ଆହୁରି ବହୁତ ଷ୍ଟୁଡ଼େଣ୍ଟ୍ ଅଛନ୍ତି ନା ତେଣୁକରି ଆପଣଙ୍କ ପିଲା କେଉଁ କେଉଁ ଟାଇମ୍ରେ ଆସିବେ ଆପଣଙ୍କ ଆପଣ କହୁଥିଲେ ପିଲାଟା ପଢ଼ାପଢ଼ି କରୁଛି କରୁଛନ୍ତି ତ ପିଲାମାନଙ୍କ ଟା